ସରକାରଙ୍କ ଠାରୁ କୃଷି ପାଇଁ ଆମେ ଯେଉଁ ଲାଇନ୍ ଇଲେକ୍ଟ୍ରିବାଲା ଆମକୁ ଲାଇନ୍ ସବୁ ଦେଇଥିଲେ ଆଗୁରୁ ଆମେ ଚାଷବାସ କରିବା ଦ୍ଵାରା ଆମେ କେଉଁଠି କାହା ଘର ପାଖରୁ କିମ୍ବା କେଉଁଠୁ ହୁକଫୁକ ପକେଇକି ନେଇକି ଆମେ ମଟର୍ଫଟର୍ ଚଲାଉଥିଲୁ ବର୍ତ୍ତମାନ ଲାଇନ୍ ତ ଟାଟା ଆମର ନେଇଗଲେ ନେଇଯିବା ଫଳରେ ବର୍ତ୍ତମାନ ସେମାନେ ବହୁତ ରେଷ୍ଟ୍ରିକ୍ସନ୍ କରିଛନ୍ତି ରେଷ୍ଟ୍ରିକ୍ସନ୍ କରିବା ଦ୍ଵାରା

ଆଉ ସେଟି ଯେଉଁମାନେ କ ଘର ପାଖରେ ଲାଇନ୍ ଅଛି ସେମାନେ ଘର ବାଲା କେହି ଦେଉନାହାଁନ୍ତି ଲାଇନ୍ କାହିଁକିନା ତାଙ୍କର ମିଟର୍ ଉଠି ଯାଉଛି ଆଗୁରୁ ମିଟର୍ ସଂସ୍ଥା ନଥିଲା ଏବେ ମିଟର୍ ସଂସ୍ଥା ହେଇଗଲା ଯେବେ ଆଉ ଲାଇନ୍ ଦେଉନାହାଁନ୍ତି ଆମେ ସେମିତି କୃଷି ବଜାର ଇଏ କରିକି ଚଲାଉଛୁ ସେଇତ ପେଟ୍ରୋଲ୍ ଡିଜେଲ୍ ଏ ରକମ ମଟରରେ ଦ୍ଵାରା ଚାଷବାସ କରୁଛୁ ଆଉ ଲାଇନ୍ର ତ ସୁବିଧା ନାହିଁ ଆଉ ଆମେ ଆଉ ସେମିତି ଲାଇନ୍ ହିସାବରେ ଆଉ କେମିତି କରିମୁ ଚାଷ କରି ହେଉନାହିଁ